ଆପଣ ପ୍ରମୋଦ ଫୁଲ ଦୋକାନୀ କହୁଛନ୍ତି ତ ଆଛା ଆମର ଗଣେଶ ପୂଜା ପାଇଁ କିଛି ଫୁଲ ଦରକାର ଥିଲା ଆଉ ଆପଣଙ୍କ ପାଖରେ ଫୁଲ ହେବ ଆପଣଙ୍କର କେଉଁ କେଉଁ ଫୁଲ ଅଛି କହିଲେ ଆଚ୍ଛା ଆମର ଟିକେ ଫୁଲ କିଛି ଗେଟ୍ ରେ ଲଗେଇବୁ କିଛି ଗଣେଶଙ୍କ ପାଖରେ ଭଲ ଭାବରେ ସଜା ହେବ ଫୁଲଟା ଆଉ ଚାରି ପଟରେ ଯେଉଁଠି ଆମେ ପେଣ୍ଡାଲ ଯେଉଁ କରିଛୁ ତା ଚାରି ପଟ ପାଖରେ ମଧ୍ୟ ଫୁଲ ସଜେଇବୁ ଆଉ ଆମର ଗାଡ଼ିରେ କିଛି ସଜା ହେବ ଫୁଲ ଆଉ କିଛି ଏମିତି ଏହି ଭଳିଆ କେତେ ଫୁଲ ଦରକାର ଆମର ଆପଣ କେଉଁ କେଉଁ ଫୁଲ ବେଶୀ ଦେଇପାରିବେ ନା ଆମର ଆଗରୁ ଆମେ ସଜେଇଛୁ କିନ୍ତୁ ଏ ବର୍ଷ ଟିକେ ଅଧିକ ଫୁଲ ଦେଇକି ଭଲ ଭାବରେ ସଜେଇବୁ ବୋଲି ଭାବୁଛୁ ଆଉ ବିଭିନ୍ନ ନୂଆଁ ରକମ୍ ର ଫୁଲ ଟିକେ ଦେଲେ ବେଶୀ ଭଲ ଦେଖାଯିବ ବୋଲି ଭାବୁଛୁ ଫୁଲ ତ ଆମର ଏଇଠି ପାଞ୍ଚ ହଜାର ଖଣ୍ଡେ ଲାଗୁଥିଲା ସେଇଟା ବହୁତ ଛୋଟରେ ହେଉଥିଲା ଏଥର ଟିକେ ବହୁତ ଭଲରେ ଆଉ ବଡ଼ରେ କରିବୁ ବୋଲି ଭାବୁଛୁ କେଉଁ ଫୁଲଟା କେତେ ଦେଲେ ଯେମିତି ଆମର ସବୁ ଫୁଲ ଜଣା ପଡୁଥିବ ଦେଖିବାକୁ ଭଲ ଦେଖାଯାଉଥିବ ସତେଜ ଫୁଲ ଟିକେ ଦଉଥିବେ ଆଉ ଗଣେଶଙ୍କୁ ଭଲ ବଡ଼ ଫୁଲ ମାଳଟେ କରିକି ଦେବେ ଯେମିତି ଫୁଲଟା ଦେଖିବାକୁ ଭାରି ସୁନ୍ଦର ଲାଗୁଥିବ ମୁଁ ଭାବୁଥିଲି ନକଲି ଫୁଲଟା ନ ଦେଇକି ଆମର ଏହିସବୁ ସତେଜ ଫୁଲଟା ଦେଇ ଦେଲେ ହେବନି ତିନି ଦିନର କଥା ଫୁଲଟା ରହିପାରିବ ଆଚ୍ଛା ଫୁଲର ବାସ୍ନାଟା ମଧ୍ୟ ଭଲ ହେବ ଆଉ ତ ଯେମିତି ଆମର ଆମର ଟିକେ ରଜନୀଗନ୍ଧା ଟିକେ ବେଶୀ ଟିକେ ଦେବେ ଯେମିତି ତା ର ବାସ୍ନା ଟା ରୁହେ ଚମ୍ପା ବି ଟିକେ ଦେବେ ଭଲରେ ଗେଣ୍ଡୁ ଫୁଲ ଟିକେ ଅଧିକ ମାତ୍ରାରେ ଦେବେ ଯେଉଁଟା କି ମାଳ କରିକି ଗେଟ୍ ସାମ୍ନାରେ ଓହଳେଇଲେ ଯେମିତି ଭଲ ଦେଖାଯିବ ଏହି ଭଳିଆ ଟିକେ ସଜେଇବା ପାଇଁ ଫୁଲଟା ଦେଲେ ଭଲ ହୁଅନ୍ତା ନା ଆମେ ଯାଇପାରିବୁନି ଆପଣ ଯଦି ପିଲା ପଠେଇକି ଫୁଲଟା ସଜେଇ ଆଣିକି ଦେବେ ମଧ୍ୟ ସଜେଇ ଦେବେ ସେଇଟା ବହୁତ ଭଲ ହୁଅନ୍ତା ହଁ ଠିକ୍ ଅଛି ଯାହା ଖର୍ଚ୍ଚ ଅଛି ଦିଆଯିବ ଆଉ ତାଙ୍କୁ କହିବ ଟିକେ ଠାକୁରଙ୍କୁ ଯେମିତି ଏ ବର୍ଷ ଟିକେ ବହୁତ ଭଲ ରକମରେ ସଜେଇବେ ଠାକୁରଙ୍କ ଚର୍ତୁଃପାର୍ଶ୍ବରେ ଦେବେ ତାଙ୍କର ଯେଉଁଠି ଆମର ସଜା ହେଇଛନ୍ତି ତାଙ୍କର ତଳେ ଉପରେ ଚୁନ ଚୁନା କରିକି ଫୁଲ ପକେଇବା ଭଲରେ ଟିକେ ସଜେଇକି ଯେମତି ଗୋଟେ ନୂଆଁ ରକମର ସଜାଣ ଟା ସଜେଇବେ ହଉ ଠିକ୍ ଅଛି କିନ୍ତୁ ଯେମିତି ଗେଟ୍ ଟା ଆମର ଟିକେ ଅତ୍ୟଧିକ ସୁନ୍ଦର ଆଉ ଆକର୍ଷଣୀୟ ଲାଗୁଥିବ ସେହି ଭଳିଆ ସଜେଇବାକୁ କହିବେ